ହଁ ଆଜ୍ଞା ନମସ୍କାର ସାର୍ ମୋର ଗୋଟେ ସାର୍ କ୍ରିଷ୍ଣା ଦେହୁରୀ କହୁଥିଲି ସୋନପୁରରୁ ସାର୍ ମୋର ଗୋଟେ ଲୋନ୍ ଦରକାର ଥିଲା ଆପଣଙ୍କ ଲୋନ୍ ଦଉଛନ୍ତି କି ଆପଣ କେଉଁ କେଉଁ ଲୋନ୍ ସବୁ ଦେଉଛନ୍ତି ଯେମିତି କୃଷି ଲୋନ୍ ଆଉ ଏଜୁକେସନ୍ ଲୋନ୍ ସାର୍ ମୋର ଏଜୁକେସନ୍ ପାଇଁ ଗୋଟେ ଲୋନ୍ ଦରକାର ଥିଲା କ'ଣ ମିଳିପାରିବ ସାର୍ ମୁଁ ବି ଏଗଜାମ୍ ସେକେଣ୍ଡ ଇୟର୍ ଏବେ ଚାଲିଛି ଆଜ୍ଞା ସାର୍ ଆଗକୁ ସାର୍ ମୁଁ ଏଗ୍ଜାମ୍ କରିବା ପାଇଁ ଚାହୁଁଛି ସେଥିପାଇଁ ମୋର ଗୋଟେରେ ଲୋନ୍ ଦରକାର ଥିଲା ସାର୍ ସାର୍ କେଉଁ ସବୁ ଡକ୍ୟୁମେଣ୍ଟ ଲାଗିବ ହଁ ଆଜ୍ଞା

ନା ସାର୍ ମୁଁ ଆଗରୁ ଲୋନ୍ କିଛି ବି ଆଣିନଥିଲି ଆଉ ଡିଫଲ୍ଟର୍ ବାହାରିବନି ବାପା ମାଆ ଲୋନ୍ ଆଣିଥିଲେ କିନ୍ତୁ ସେଥିରେ ଡିଫଲ୍ଟର୍ ମଧ୍ୟ ବାହାରିବନି ସାର୍ ଆମେ ସବୁ ପେମେଣ୍ଟ୍ କରିଦେଇଛୁ କ୍ଳିଅର୍ କରିଛୁ ହଁ ସାର୍ କିଛି ବି ଡିଫଲ୍ଟର୍ ନାହିଁ ସାର୍ ମୁଁ ତ ଫାଷ୍ଟ୍ ଟାଇମ୍ ଲୋନ୍ ଆଣ ଆଣୁଛି ତ ଫାଷ୍ଟ୍ ଟାଇମ୍ କେତେ ଲୋନ୍ ମିଳିବ

ମନ୍ଥଲି ପେମେଣ୍ଟ୍ କରିବି ନା ୱିକ୍ଲି ଆଜ୍ଞା ଯଦି ମନ୍ଥଲି ଆଜ୍ଞା ଯଦି ଆମେ ମନ୍ଥଲି ପେମେଣ୍ଟ୍ କରୁଛୁ ତା'ହେଲେ ଅଧିକ ସୁଧ ଭରିବାକୁ ପଡ଼ୁଛି ନା ୱିକ୍ଲି ପେମେଣ୍ଟ୍ କଲେ ଅଧିକ ସୁଧ ପଡ଼ୁଛି ହଉ ଠିକ୍ ଅଛି ଆଜ୍ଞା ସାର୍ ଲୋନ୍ଟା ଆକାଉଣ୍ଟ୍କୁ ଆସିବ ନା କ୍ୟାସ୍ରେ ଦେବେ ଠିକ୍ ଅଛି ସାର୍ ମୁଁ ସବୁ ଡକ୍ୟୁମେଣ୍ଟ୍ ପଠାଇ ଦଉଛି ହଁ ସାର୍ ରହୁଛି